ହଁ ହଁ କିଏ ଯୋଗେଶ ବାବୁ କହୁଥିଲେ କାଁ

କେନ୍ ଧନ୍ଦା ପାଣି କ'ଣ ଚାଲିଛି ହଁ ହଁ ଆସୁଛି ଡିସ୍ଚାର୍ଜ ହେଉଛି ଆଜ୍ଞା ଆରୁ କ'ଣ ତମର ଯେନ୍ କପଡ଼ା ଦୋକାନ ଦୁକାନେ ଦେଇଥିଲ କେନ୍ତା ଠିକ୍ ଚାଲିଲା କି କ'ଣ ଉଁ ହୁଁ ହୁଁ କାଲେ କେନ୍ତା ରେଟ୍ଫେଟ୍ କାଣା ଅଛି ହୋ ତମର ଟିସାର୍ଟ ଜିନ୍ସ୍ ଏଇଟାମାନଙ୍କ ରେଟ୍ ଆଉ ଓହୋ ହ ଏନ୍ତା ଆଜ୍ଞା ଏବେ କେତେ କାଣା ଅଛି

ଯେ କେତେ ଆମରି ଇୟାଡ଼େ ଆକ୍ଚୁଆଲି ରେଟ୍ ଟିକେ କମ୍ ଅଛି ହୋ ଶହେ କୋଡ଼ିଏ ଶହେ ତିରିଶ୍ ତମର ଆଡ଼େ ନେଲେ ବିକି ପାର୍ବୋ କାଁ ହଁ ହଁ

ନିଅ ମୁଁ ଏଇଟା ବେଙ୍ଗଲୋର ସୁରଟ୍ ଆଡ଼ୁ ଆମେ ମାଲ୍ ପଠାସୁଁ ଆଉ

କରୁଁନ୍ ଗୋଟେ ଏଇଟା କରୁଁ ବୋଲେ ପଇସାପତ୍ର କାଣା କାଣା କେତେ କେତେ ଦେବ ସବୁ ଉଧାରି ନେବ କି କାଣା ଚେକ୍ଫେକ୍ କାଣା ଦେବ ଆଡ଼ଭାନ୍ସ ଦେବ ସେମ୍ତା ଏକା ବୋଲେ ପହେଲା ତମ୍କୁ ମୁଇଁ ଉଁ ଏ ଦଶ ଲାକ୍ଷର ମାଲ୍ ପଠାମି ଆପଣ ଚାର୍ ପାଞ୍ଚ ତିନ୍ ଚାର୍ ଯେନ୍ତା ହଏ ଆଡ଼୍ଭାନ୍ସ ହିସାବରେ ଦେଇଁ ଦେଲେ ଭଲ୍ ହେବା କେନ୍ତା କର୍ବେ ବୋଲେ କେବେ ଆପଣ ଚେକ୍ କାଟିବେ କି ଡାଇରେକ୍ଟ କ୍ୟାଶ୍ ଦେବେ କି କାଣା କାଣା କେନ୍ତା ଅଃ ହେନ୍ତା କି ହଁ ହଁ ହେଲା ଠିକ୍ ଅଛି ସେନେ